ଆଜିକାଲି ଯୁଗରେ ଶିକ୍ଷା ବ୍ୟବସ୍ଥା ଏନ୍ତା ହେଲାନ ଯେ ଲୋକ ବହୁତ କିଛି କରିିକରି ବିି ଶିକ୍ଷା ପାଇନ ପାର୍ବାର୍ ଯେନ୍ଟାକି ଲ ବହୁତ କଷ୍ଟ କରିକରି ଶିକ୍ଷା ଗ୍ରହଣ କରୁଛନ୍ ଯାହା ଲୋକେ ଆଜି ବିନା କଷ୍ଟରେ ବି ଚାକିରି ପାଇଯଉଛନ୍ ଲୋ ଆଇ ଏ ଏସ୍ ଓ ଏ ଏସ୍ ହେବାର୍ ଲାଗି ବହୁତ ପରିଶ୍ରମ କରିକି ସେ ବିଷୟରେ ଜାନ୍ବାର୍କେ ଚାହୁଁଚନ୍ ଲେକିନ୍ ବହୁତ ଲୋକ ଅଛନ୍ ଯେ ବହୁତ ପରିଶ୍ରମ କରିବି ସେମାନେ ଚାକିରି ବାକିରିରେ କିଛି ନେଇ ପାଇବାର୍ ଲୋକ ବିନା କିଛି କରିବି ଆଜ କାଲି ବହୁତ କିଛି ଚାକିରି ପାଇଯାଉଛନ୍ ଲୋକ ଯେତେ କଷ୍ଟ କଲେ ବି ସେହି ପ୍ରକାର ଚାକିରିୀମାନେେ ନେଇ ମିଲବାର୍ ଯେନ୍ଟା ନେକ ବିନା ପରିଶ୍ରମରେ ଆଜ କଲି ପାଇଯାଉଛନ୍ ଯାହା ଲୋକ ଶିକ୍ଷା ଗ୍ରହଣ କରିକିରି ନେବାର୍ ଲୋକେ ବିନା ଶିକ୍ଷା ଗ୍ରହଣ କରିକିରି ସେ ବାବଦରେ ପାଇଯାଉଛନ୍ ଲୋକ ଚାକିରି ବାକିରକେ ସେତିକି ବି ଆଉ ଇଚ୍ଛା ନ କରବାର୍ ନ କାରଣ ଆଜ କାଲି ଯୁଗରେ ଶିକ୍ଷା ବହୁତ କମି ଗଲାନ ଆଗର କାରେ ଲୋକେ ଯେନ୍ତା କେନ୍ ଗଛ ତଲ ବସିକିରି ଶିକ୍ଷା ଗ୍ରହଣ କରିଥିଲେ ଆଜିକାଲି ଲୋକ ବହୁତ ସୁବିଧା ପାଇକି ବି ସେ ବିଷୟରେ ପଢ଼ବାର୍କେ କି ଜାବାର୍କେ ସେମାନେ ନେଇ ଚାେହଁବାର୍ ଆଜିକାଲି ଯେତ୍କି ପ୍ରକାରର ସୁବିଧା ମିଳିଲାନ ଯେ ଆଗର୍ କା ସେ ପ୍ରକାର ସୁବିଧା ମିଳୁନି ହିଁ ଏକା ନେଇଥାଏ ଲୋକେ ସେ ପ୍ରକାର ସୁବିଧା ଖୁଜିଲେ ଆଜ କାଲି ଯେ ମଳିଲା ଆଗର କଲି ଲୋକ ବହୁତ କଷ୍ଟ କରିକିରି ବହୁତ ଦୂର ତକ୍ ବି ପଢ଼ିଯିବାର୍କେ ଚାହୁଁଥିଲେ ଆଜିକାଲି ଗାଡ଼ି ମୋଟର୍ ସୁବିଧା ପାଇକର୍ ବି ଲୋକ ପଢ଼ବାର୍ କେ ଇଚ୍ଛା ନେଇ କର୍ବାର୍ କାରଣ ଲୋକ ଚାକିରି ବାକିରି କେ ସେତିକି ପ୍ରକାର ଧ୍ୟାନ ହିଁ ଏକା ନେଇ ଦେବାର୍ ଧ୍ୟାନ ନେଇ ଦେଇ ବିି ସେମାନେ ସେ ପ୍ରକାର ଚାକିରିମାନେ ଓ ଏ ଏସ୍ ଆଇ ଏ ଏସ୍ ମାନେ ବନିଯାଉଛନ୍ କାରଣ ଲୋକ ସେ ପ୍ରକାର ଧ୍ୟାନରେ ନେଇ ରହିବି ସେ ପ୍ରକାର ଜବ୍ କରଛନ୍ କାରଣ